କୁଆଡ଼େ ଆସଛୁ କି ହଁ ରେ ମୁଁ ବି ଯାଉଛି ମାଛ ଆଣିବା ପାଇଁ ଘରକୁ ଆସିଛନ୍ତି ନା ବହୁତ ବନ୍ଧୁବାନ୍ଧବ ବହୁତ ଲୋକ ଘର ତ ଜାଣିଥିବୁ ଆମର କେତେ ଲୋକ ଆଉ ହଁ ମୁଁ ବି ସେୟା ପୋହାଳ ହଁ ପରା ହଁ ଆମର ବି ସେୟା ମାଛ ତ ନହେଲେ ଖାଇବେନି ଘର ବାରଟା ମାଛ ଆଇଁଷ ବାରିଟା ଆଉ ଟିକିଏ ଦରକାର ଆଇଁଷ ଆଉ ଆସଛନ୍ତି ସବୁ ବନ୍ଧୁବାନ୍ଧବ ଭଉଣୀ ଭିଣେଇ ସବୁ ସମସ୍ତେ ଅଛନ୍ତି ଆଉ ଟିକିଏ ମାଗୁର ମାଛ ପୋହଳା ମାଛ ଆଉ ସିଏ ଟିକିଏ ଖାଇବା ପାଇଁ କହିଲେ ଆଉ ତା'ହେଲେ ପଇସାପତ୍ର ନାହିଁ ତ ଇଏତ ମୋ ଶୁଣିବେନି ଆଇଁଷ ନହେଲେ ଖାଇବେନି ଆଉ କିଏ ବୁଝିବ ନା ନାହିଁ ବୋଲି ହଁ ସେୟା ପରା ହେଇତି ପାଇଁ କହିଲେ ଯାଅ ହାଟରୁ ନେଇ ଆସିବ ମାଛ ଦୋକାନରୁ ମାଛ ଆଉ କ'ଣ କେମିତି ରେଟ୍ ଥିବ ତ ଜାଣିନୁ କେତେ ପଇସା ନବ ହଁ ମାଛ ବାରିରେ ମାଛ ଟିକିଏ ନହେଲେ ଭଲ ଲାଗିବନା ଆଉ ଖାଇବା ପାଇଁ ଏ ମାଛ ଟିକିଏ ଦରକାର ଆଉ ହଁ ଏଇଟା ଟିକିଏ ଭଲ ମାଛଟା ଆଉ ଭଲ ଲାଗେ ଖାଇବା ପାଇଁ ଆଉ ସେଥିପାଇଁ ଖୋଜନ୍ତି ହେଲେ ଭଲ ହୁଅନ୍ତା ପୋହଳାଟେ ପୋହଳା ମାଛ ହେଲେ ଭଲ ହୁଅନ୍ତା ଏଥିପାଇଁ ଆଇଁଷ ବାରିରେ ଟିକିଏ ମାଛ ସବୁ ଖୋଜନ୍ତି ଆଉ ଆଉ ଆଜି ସବୁ ଅଧିକ ମାଛ ଦରକାର ସମସ୍ତେ ସବୁ ଘରେ ବି ବନ୍ଧୁବାନ୍ଧବ ଆଉ ଘରରେ ବି ଯେ ଅଧିକ ଲୋକ ଆମର ହଁ ହେଲେ ବି ତ ଆମର ବହୁତ ବଡ଼ ଫ୍ୟାମିଲି ଆଉ ଅଧିକ ମାଛ ନହେଲେ କେଉଁଠୁ ହବ ତେଣୁ ଦେଖି ଯିବା ଆଗରେ ମାଛ ଆଣିବା ପାଇଁ ଆଉ ଯେତିକି ବି ତ ହେଲେ ମାଛ ନେବୁ ନା

ପଇସାପତ୍ର ସର୍ଟ ଆଉ କ'ଣ କରିବି ମାଛ ନହେଲେ ବି ନହବ

ହଁ ତୁମେ ଆଉ ତୁମ ଲାଗି ଆଣିଥିବ ଆଉ ମୋ ଲାଗି ଆଉ ତୁମେ ଆଉ ଆଣିଥିବ ନା ଆଉ ଦେବା ଲାଗି ଯା ହଉ ଭଲ ହେଲା ଏତେଦିନ ପରେ ଗୋଟେ ଦେଖା ହେଇଗଲା ଆଉ ମାଛ କିଣାରେ ହଁ କେବେ ସେଇ ଫାଙ୍କା ହେଲେ ଆଉ ଯିବା ଆଉ ଏବେ ଚାଲଯିବା ଆଇଁଷ ବାରିଟା ମାଛ ଆଣିବା ଆଉ ଘରେ ରୋଷେଇ ହବ ଟିକିଏ ଜଲ୍ଦି ଗଲେ ଜଲ୍ଦି ଫେରିବା ଟିକିଏ ଜଲ୍ଦି ରୋଷେଇ ହେବ ଘରେ ତ ଆଜି ଏତେ ଲୋକ ଅଛନ୍ତି ଟିକିଏ ଶୀଘ୍ର ରୋଷେଇ ହେଲେ ଛୁଆଗୁଡ଼ା ଛୋଟ ଛୋଟ ଛୁଆ ସବୁ ଅଛନ୍ତି ସିଏ ବି ସବୁ ଖାଇବେ ତୁମ ଘରେ ବି ତା'ହେଲେ ଆଜି ମାଛ ରୋଷେଇ ହବ ନା ହେଇପାରେ ନା କଣ୍ଟା ମାଛ ଟିକିଏ ଛୁଆମାନେ ଖାଇପାରନ୍ତିନି ଭଲ ଯା ହଉ ଭଲ କଥା ଚାଲ ଚାଲଯିବା ମାଛ ନେଇକି ଆସିବା ଘରେ ରୋଷେଇ ହବ ଆଉ